ଓଡ଼ିଶାର୍ ପ୍ରମୁଖ୍ ସମ୍ୱାଦ୍ ବ୍ୟକ୍ତିତ୍ୱ ମାନେ ସାମ୍ୱାଦିକମାନେ ସେମାନେ ଯଦି ରିପୋର୍ଟିଙ୍ଗ୍ ନାଇ କର୍ତି ତ ଆମର୍ ଘର୍ ଘର୍କି ଆମେ କିଛି ରିପୋର୍ଟ୍ ନାଇ ପାଏତା କିଛି ଖବର୍ ବି ନାଇ ପାଏତା ଯଦି ସାମ୍ୱାଦିକମାନେ ନାଇ ଥିତେ ତ ଆମର୍ ଦେଶେ କାଣା ଘଟୁଚି କାଣା ସବୁ ହଉଚି କାଣା ଅନ୍ୟାୟ ଅତ୍ୟାଚାର୍ ଆମର୍ ନାରୀ ଉପରେ ଘଟୁଛି କାଣା ଭୋଟ୍ରେ ହଉଛି କାଣା ରାଜ୍ନୀତିରେ ହଉଛି ଇ ସବୁ ଜିନିଷ୍ ଆମେ ନାଇ ଜାନ୍ତା ତ ଆମର୍ ସାମ୍ୱାଦିକମାନେ ହିଁ ଆମ୍କୁ ଇ ସବୁ ଜିନିଷ୍ ଘର୍ ଘର୍କେ ପହଁଞ୍ଚଉଛନ୍ ଖବର୍ କାଗଜରେ ତାଙ୍କର୍ ଜିନ୍ ଜିନ୍ଷ ରିପୋର୍ଟିଙ୍ଗ୍ କରୁଛନ୍ ସେଇଟା ଖବର୍କାଗଜେ ବାହାରୁଛି ଯେଣ୍ଟାକି କଣାମାନେ ବି ଜାଣୁଛନ୍ ତାଙ୍କର୍ ହିସାବ୍ରେ ବି କଣାମାନେ ଅନ୍ଧମାନେ ଆମେ ମନିଷମାନେ ସବୁ ଜାନୁଛୁଁ ଯଦି ରିପୋର୍ଟିଙ୍ଗ୍ ବାଲି ନେଇ ଥିତି ତ ଏସବୁ ଜିନିଷ୍ ଘର୍ ଘର୍କେ କେନ୍ତା କରି ପହଁଞ୍ଚତା କେନ୍ ଅନ୍ୟାୟ ହଉଚି ନାରୀ ଉପରେ କେତେ ଜିନିଷ୍ ଘଟୁଛି ସେ ଜିନିଷ୍ ଆମେ ନାଇ ଜାନିପାର୍ତା